ପାଣିପାଗ ଦ୍ୱାରା ମଧ୍ୟ ଫସଲ ନଷ୍ଟ ହୋଇଥାଏ ଯୋଉଠି ଆମେ ଅତ୍ୟଧିକ ଜଳର ଆବଶ୍ୟକତା ସେଇ ସେହି ପରିମାଣର ଜଳ ମିଳିପାରୁନାହିଁ ଏବଂ ଯେଉଁଠି ଆମେ ଅତ୍ୟଧିକ ଜଳର ଆବଶ୍ୟକତା କରିଥାଉ ସେଇଠି ଆମକୁ ଜଳର ପରିମାଣ ମିଳେ ନାହିଁ ଏବଂ ଯେଉଁଠି ଆମେ ଆବଶ୍ୟକ କରିନଥାଉ ଆମ ପାଣିପାଗର ଅସୁବିଧା ଫଳରେ ବର୍ଷା ପ୍ରବଳ ହୋଇଥାଏ ଏବଂ ଆମ ଫସଲ ମଧ୍ୟ ନଷ୍ଟ ହୋଇଯାଇଥାଏ ଓ କୀଟପତଙ୍ଗ କଥା କହିବା ତ କୀଟପତଙ୍ଗ ଦ୍ୱାରା ଆମ ଫସଲ ମଧ୍ୟ ନଷ୍ଟ ହୋଇଥାଏ ଓ ପନିପରିବାର ରୋଗ ମଧ୍ୟ ବହୁତ ହୋଇଥାଏ ଯାହାଫଳରେ ପନିପରିବା ନଷ୍ଟ ହୋଇଯାଇଥାଏ ଏବଂ ମାର୍କେଟ୍ରେ ଆମର ଚାହିଦା ଅନୁସାରେ ଆମକୁ ପରିମାଣ ଆମକୁ ଟଙ୍କା ମଧ୍ୟ ମିଳେନି ଯାହାଫଳରେ ଫସଲ ନଷ୍ଟ ହୋଇଯାଇ ଚାଷ ମଧ୍ୟ ଦୁଃଖ ପାଇଥାଏ ଏହି ପାଣିପାଗ ପାଣିପାଗର ଅସୁବିଧା ଓ କୀଟ ଅସୁବିଧା ଯୋଗୁଁ ଆମ ଫସଲ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଯାଏ ସେ ପାଣିପାଗ ପାଣିପାଗର ଅସୁବିଧା ଯୋଗୁଁ କେଉଁ ଦିନ ବର୍ଷା ତ କେଉଁ ଦିନ ଖରା ଓ କେଉଁ ଦିନ ମୁଁ ଏକ କାଗଜକୁ ଫସଲ ଫସଲ ନଷ୍ଟ ହୋଇଥାଏ ଏବଂ ଚାଷ ମଧ୍ୟ ବହୁତ ଦୁଃଖିତ ହୋଇଥାଏ ଆଉ କୀଟପତଙ୍ଗ ଦ୍ୱାରା ଫସଲ ନଷ୍ଟ ହୋଇଥାଏ ପତ୍ର କଣା ଫଣା ହୋଇଯାଏ ଓ ପନିପରିବା ଭିତରେ ଦାଗ ହୋଇଯାଏ ଏବଂ ନଷ୍ଟ ହୋଇଯାଏ ଯାହାଫଳରେ ଚାଷୀ ଗୋଟି ତା'ର ଲାଭ ପାଇପାରେ ନାହିଁ ଏବଂ ମାର୍କେଟ୍ରେ ତା'ର ପନିପରିବା ବିକ୍ରି କରିପାରେ ନାହିଁ ଯାହାଫଳରେ ବହୁ ବହୁ ପରିବର୍ତ୍ତନ ଘଟିଥାଏ ଯାହାଫଳରେ ଗୋଟିଏ ଚାଷୀ ଅତ୍ୟନ୍ତ ଦୁଃଖ ଅନୁଭବ କରିଥାଏ ଏହା ଯାହା ପାଣିପାଗ ପାଣିପାଗକୁ କୀଟ ସୁରକ୍ଷା ପାଇବା ପାଇଁ ଫସଲ ବିଭିନ୍ନ ପ୍ରକାର ଯୋଜନା କରିଥାଏ ବିଭିନ୍ନ ଫସଲରେ କେମିତି ପୋକ ନ ଲାଗିବ ସେଥିପାଇଁ ମଧ୍ୟ ସେ ବହୁତ ଧ୍ୟାନ ଦେଇଥାଏ କୀଟପତଙ୍ଗ କିପରି ନ ଲାଗିବ ଏବଂ ଫସଲ ମାର୍କେଟ୍ରେ ସେ ଲାଭଦାୟକ ଲାଭ ଟଙ୍କା ପାଇପାରିବ ସେହି ସେହି ପ୍ରତି ମଧ୍ୟ ଧ୍ୟାନ ଦେଇଥାଏ ଏବଂ